ହଁ ମୁଁ ଏକ ପୁସ୍ତକ ପଢ଼ିଥିଲି ସେଥିରେ ପାଞ୍ଚୋଟି ବିଷୟବସ୍ତୁ ଥିଲା ଚାରୋଟି ବିଷୟ ବସ୍ତୁ ମୋତେ ପସନ୍ଦ ଆସିନଥିଲା ସେଥିପାଇଁ ବହିଟି ମୋର ପସନ୍ଦ ହେଉନଥିଲା କିନ୍ତୁ ଆଉ ଏକ ବିଷୟ ବସ୍ତୁ ଥିଲା ମୋତେ ବହୁତ ପସନ୍ଦ ଆସିଲା ଯାହା ଫଳରେ ମୁଁ ବହିଟିକୁ ପସନ୍ଦ କରିବାକୁ ବାଧ୍ୟ ହେଲି ଏହା ଏକ ଶ୍ରୀ ରାମଚନ୍ଦ୍ରଙ୍କ ବସ ବନବାସ ଉପରେ ଆଧାରିତ ବିଷୟ ଥିଲା ସେଥିପାଇଁ ମୋତେ ବହୁତ ଭଲ ଲାଗିଲା